ମୁଁ ସ୍ଏଜ ରୋଭାର୍ଟର ଡେଲିଭରି ବିରିୟାନୀ ଡେଲିଭରି କରିଥିଲି ଯାହାଫଳରେ ତାଙ୍କେ ଆଣି ମୋତେ ଠିକ୍ ଟାଇମ୍ରେ ପହଁଞ୍ଚେଇ ଦେଲେ ଅର୍ଡ଼ର୍ ଠିକ୍ ଟାଇମ୍ରେ ପହଁଞ୍ଚେଇ ଦେଲେ ମୁଁ ବିକ୍ରୟତା ସାମାନ ତ ଏବେ ପହଁଞ୍ଚେଇ ଦେଲେଣି ମୁଁ ତାଙ୍କୁ ଧନ୍ୟମନେ କରୁଛି ଏହାଦ୍ୱାରା ସେମାନଙ୍କର ସହଯୋଗ ସୁବିଧା ଯୋଗୁଁ ମୁଁ ବହୁତ ଖୁସି ଓ ଆନନ୍ଦ ହେଉଥିବାରୁ ବହୁତ ଫିଡ଼ବ୍ୟାକ୍ ଦେବାକୁ ଚାହୁଁଛି ଡେଲିଭେରି କମ୍ପାନୀ ପାଇଁ ବହୁତ ବେନିଫିଟ୍ ହେଇଥିବାରୁ ଆପଣଙ୍କୁ ମୁଁ ଧନ୍ୟମନେ କରୁଛି ଯାହାଫଳରେ ଆପଣ ମୋତେ ବହୁତ ସାହାଯ୍ୟ ସହଯୋଗ କରିଥିବାରୁ ମୁଁ ଆପଣଙ୍କୁ ଧନ୍ୟବାଦ୍ ଦେଉଛି ଏହି ଅର୍ଡ଼ର୍ ମିଳିବାରୁ ମୁଁ ଆପଣଙ୍କୁ ଖୁସି ଓ ଅନୁଭବ ଗ୍ରହଣ କରିଥାଉଛି ଦେଲି ମୁଁ ବିରିୟାନୀ ଅର୍ଡ଼ର୍ କରିଥିଲି ସେ ବିରିୟାନୀ ମୋ ପାାଖକୁ ଠିକ୍ ଟାଇମ୍ରେ ପହଁଞ୍ଚି ଆସିଲା ଯାହାଫଳରେ ମୁଁ ଆପଣଙ୍କର ଠିକ୍ ଟାଇମ୍ ଓ ସୁବିଧା ସୁଯୋଗ ଦେଇଥିବାରୁ ମୁଁ ଆପଣଙ୍କୁ ବହୁତ ଧନ୍ୟବାଦ ଦେଉଛି ଆପଣ ଏହି ଅର୍ଡ଼ର୍ ମିଳିବା ଯାହା ଠିକ୍ ସମୟରେ ଡେଲିଭରି କରାଯାଇଥିଲା ବିରିୟାନୀ ଅର୍ଡ଼ର୍ କରିଥିଲି ମୁଁ